ମୋର ଭଉଣୀ ଗୋଟିଏ ଥର ବହୁତ ଦୂରକୁ ଯାଇଥିଲେ ତାଙ୍କର ଓ ପଇସା ଦରକାର ଥିଲା ଏବଂ ସେ ସେଇଠି ପାଠ ପଢ଼ୁଥିଲେ ଏବଂ ମୋତେ କଲ୍ କରି କହିଥିଲେ ଯେ ମୋର ପଇସା ଦରକାର ମୁଁ ଗୋଟେଥର ତାକୁ ପାଞ୍ଚ ହଜାର ଟଙ୍କା ଗୁଗଲ୍ ପେ' ମୋବାଇଲ୍ ସହିତ ପଠେଇଥିଲି ତାକୁ ଏହି ପଇସା ପଠେଇବା ସହିତ ତାର ବହୁତ ଉପକାର ହେଇଥିଲା କାରଣ ସେ ବହୁତ ଦୂରରୁ ଥିବାରୁ କାହା ପାଖରେ କ'ଣ ମାଗିବ ଏହି ଆପ୍ ହେଇଥିବାରୁ ଗୁଗଲ୍ ପେ' ଯେଉଁଠି ପଇସା ଜଣଙ୍କ ମୋବାଇଲରୁ ଅଲଗା ଜଣ ପାଖକୁ ପଠେଇ ହୁୁଏ ଏହି ଆପ୍ ସୁବିଧା ଯୋଗୁଁ ମୋତେ ବହୁତ ସୁବିଧାଜନକ ମନେ ହେଇଛି ଏହିପରି ଆପ୍ ହେଇଥିବାରୁ ବହୁତ ଲୋକ ଅସୁବିଧାରେ ରହିଲେ ମଧ୍ୟ ମାତ୍ର ଗୋଟିଏ କଲ୍ କରିବା ମାତ୍ରେ ଜଣଙ୍କ ପାଖରେ ପଇସା ପହଞ୍ଚିଯାଉଛି ଆଗରେ ଯେମିତି ବ୍ୟାଙ୍କ ସାହାଯ୍ୟରେ ଗୋଟିଏ ବ୍ୟାଙ୍କରୁ ଉଠେଇକି ଆଣିକି ଆମକୁ ଏତେ କଷ୍ଟ କରିବାକୁ ପଡ଼ୁଥିଲା ଏବେ ଆଉ ସେମିତି କଷ୍ଟ ନାହିଁ କାରଣ ଏଇ ଗୁଗଲ୍ ପେ' ହେଇଥିବାରୁ ଆମର ମୋବାଇଲ୍ରେ ସବୁ ବ୍ୟବହାର ଯୁକ୍ତ ଲୋକମାନଙ୍କ ସହିତ କରୁଛନ୍ତି